ଓଡ଼ିଶାରେ ଗଣମାଧ୍ୟମ ବର୍ତ୍ତମାନ ବହୁତ ଉଚ୍ଚସ୍ତରକୁ ଯାଇଛି କାରଣ ଗଣମାଧ୍ୟମ ମାଧ୍ୟମରେ ଆମେ ବହୁତ ଗୁଡ଼ାଏ ଖବର ପାଇପାରଛୁ ଯେମିତିକି ଆମର ଅର୍ଥନୀତି ହେଉ ରାଜନୀତି ହେଉ ଏବଂ ଆମର ଚାକିରୀ ବାବଦରେ ମଧ୍ୟ ଆମେ ପାଇପାରୁଛୁ କେଁଉଠି ପାଠ ପଢ଼ା ପାଇଁ ମଧ୍ୟ ବାହାରିବ ନିଯୁକ୍ତି ମଧ୍ୟ ବାହାରୁଛି ଏବଂ ରାଜନୀତିର ଉତ୍ଥାନ ପତନ ଏବଂ ଖେଳ ସବୁ ବିଷୟରେ ଆମର ବର୍ତ୍ତମାନ ଗଣମାଧ୍ୟମ ହେଉଛି ମୁଖ୍ୟ ମାଧ୍ୟମ ତେଣୁକରି ବହୁତ ଗୁଡ଼ିଏ ଲୋକ ଗଣମାଧ୍ୟମକୁ ଆଧାର କରିକରି ବହୁତ ଗୁଡ଼ିଏ ଶିକ୍ଷା ପାଇପାରୁଛନ୍ତି ବହୁତ ଗୁଡ଼ିଏ ଖବର ଜାଣି ପାରୁଛନ୍ତି ଆଉ ଦ୍ଵିତୀୟ କଥା ହେଉଛି ଚାକିରୀ କଥା ବି ଯଦି ଦେଖାଯାଏ ତା'ହେଲେ ବହୁତଗୁଡ଼ିଏ ପିଲା ଖବରକାଗଜରୁ ଚାକିରୀ ପାଇଁ ମଧ୍ୟ ଆଣିକରି ଆବେଦନ କରିପାରୁଛନ୍ତି ଏବଂ ଯଦି ଆମେ ରାଜନୀତି କଥା ଦେଖିବା ମଧ୍ୟ ଆମେ ଜାଣିପାରୁଛୁ ଯେ ବର୍ତ୍ତମାନ ଓଡ଼ିଶାରେ କିଏ ରାଜନୀତିରେ ଭଲ ସ୍ଥିତିରେ ଅଛି କିଏ ଖରାପ ସ୍ଥିତିରେ ଅଛି ସେଇଟା ମଧ୍ୟ ଜାଣିପାରୁଛୁ ଦ୍ୱିତୀୟ କଥା ହେଉଛି ଆମର ଦରମା ମଧ୍ୟ ଆଜି ସରକାରୀ ଦରମା ଡିକ୍ଲାର୍ କଲେ ସେସବୁ ବିଷୟରେ ମଧ୍ୟ ଆମେ ଜାଣିପାରୁଛୁ ଯେ ଆମର ଯେଉଁ ମହଙ୍ଗା ଭତ୍ତା ବଢ଼ିଲା ବା କମିଲା ସରକାରୀ ସ୍ତରରେ ସେସବୁ ମଧ୍ୟ ଗଣମାଧ୍ୟମ ବାବଦରେ ଜାଣିପାରୁଛି ତେଣୁ କହିବାକୁ ଗଲେ ସବୁ ଦୃଷ୍ଟିକୋଣରୁ ଗଣମାଧ୍ୟମ ବର୍ତ୍ତମାନ ବହୁତ ଗୁଡ଼ିଏ ଲୋକଙ୍କୁ ବହୁତ ଗୁଡ଼ିଏ ପ୍ରକାରର ସାହାଯ୍ୟ କରିଚାଲିଛି